ଆମେ ଯେତେବେଲେ ରୋଷେଇ କରିବା ପାଇଁ ରୋଷେଇ ଘରକୁ ଯାଇଥାଉ ସେତେବେଲେ ଆମେ ସର୍ବପ୍ରଥମେ କିଛି ରୋଷେଇ କରିଥାଉ ମନେକର ଆମେ ଗ୍ୟାସ୍ରେ ରୋଷେଇ କରିଛୁ ଆମେ ଯେତେବେଲେ ଗ୍ୟାସ୍ରେ ରୋଷେଇ କରିଛନ୍ତି ଆମେ ଆମକୁ ସେଥିରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଯେପରି ଆମେ ଯଦି ଗ୍ୟାସ୍ କରିଛୁ ଗ୍ୟାସ୍ ଗ୍ୟାସ୍କୁ ଠିକ୍ ଭାବରେ ଆମେ ଦେଖିବା ପାଇଁ ଗ୍ୟାସ୍ ଅନ୍ ଅଛି ନା ଗ୍ୟାସ୍ ଅଫ୍ ଅଛି ଯଦି ଗ୍ୟାସ୍ ଆଗରୁ ଅନ୍ ଅଛି ତେବେ ସେତେ ସମୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼୍ବା ଯେପରିକି ଆମେ ଗ୍ୟାସ୍ ଅନ୍ ଥିବା ବେଲେ କେହି ସେହି ସେହି ଜାଗାରେ ଯେପରି କେହି ଦିଆସିଲି କାଠି ନମାରନ୍ତୁ ଯଦି ଦିଆସିଲି କାଟିବା ସେହି ସମୟରେ ଆମେ ଗ୍ୟାସ୍ ଗ୍ୟାସ୍ଟା ସେଠାରେ ବିସ୍ଫୋରଣ ହୋଇଯାଇଥଇପାରେ ଯଦି ଆମେ ରୋଷେଇ ଘରେ ଯଦି ଗୋଟିଏ ଲାଇନ୍ ଲାଇନ୍ ହିଟର୍ରେ ରାନ୍ଧଛୁଁ ଯଦି ଆମେ ଯଦି ଲାଇନ୍ ହିଟର୍ରେ ରାନ୍ଧୁଛୁ ଆମକୁ ସେତେବେଲେ ସତର୍କତା ଏହା ଅବଲମ୍ବନ କରିବାକୁ ପଡ଼ିବ ଯେ ସେହି ସମୟରେ ଯେତେବେଲେ ଲାଇନ୍ ଆମେ ଯେତେବେଲେ ଲାଇନ୍ ଦେଉଛୁ ହିଟର୍କୁ ସେତେବେଲେ ଆମକୁ ସେତେବେଲେ ଆମକୁ ଦେଖିବାକୁ ପଡ଼ିବ ଯେ ଲାଇନ୍ ଭଲ୍ସେ ଲାଗିଛି କି ନା ନାହିଁ ଆମେ କୌଣସି ଓଦା ହାତରେ ଲାଇନ୍କୁ ଧରିବା ନାହିଁ ଯଦି ଆମେ କୌଣସି ଓଦା ହାତରେ ଯଦି ଲାଇନ୍କୁ ଧରିବା ଆମକୁ ସେଥିରେ କରେଣ୍ଟ୍ କରେଣ୍ଟ୍ ମାରିବାର ସମ୍ଭାବନା ଆସିଥାଏ ଯଦି ଆମେ ଯଦି ଆମେ ସେ ହିଟର୍ରେ ରାନ୍ଧିବା ସମୟରେ ଯଦି ଆମେ କିଛି ସତର୍କତା ଅବଲମ୍ବନ କରିବା ନାହିଁ ସେ ଯଦି ଆମେ କିଛି ସତର୍କତା ଅବଲମ୍ବନ କରିବା କରିପାରିବା ନାହିଁ ଯଦି ଆମେ କି ସତର୍କତା ଅବଲମ୍ବନ କରିପାରିବା ନାହିଁ ଆମକୁ ହିଁ କ୍ଷତି ଆସିବ ଯଦି ଆମେ ହିଟର୍ ଲାଇନ୍ ପ୍ରଥମେ ଚେକ୍ କରିବା ଲାଇନ୍ କୋଉଠିଠାରେ କଟିଛି ନ କଟିଛି ତାପରେ ସେଇଠାରେ ପାଣି ପାଣି ଜିନିଷ ଯଦି ଆମେ ସେଇଠାରେ ପାଣିରୁ ଆମକୁ କରେଣ୍ଟ୍ ମାରିପାରି ତାପରେ ଆମେ ଯଦି ଚୂଲିରେ ରୋଷେଇ କରସୁଁ ଚୂଲିରେ ଯଦି ଆମେ ରୋଷେଇ କରସୁଁ ପ୍ରଥମେ ଦେଖିବା ଯେତେବେଲେ ଆମେ ଚୂଲିରେ କାଠ ଜାଲୁ କାଠରୁ କାଠରୁ ଯେତେବେଲେ ନିଆଁ ନିଆଁ ଥାଏ ନା ନିଆଁ ନିଆଁ ଥାଏ କାଠରେ ତାହେଲେ ଆମେ ତା'ହେଲେ ଆମେ ନିଆଁ ବଲେ ଜଲି ଥାଏ ନା ସେଥିପାଇଁ ଆମକୁ ଟିକେ ସତର୍କତା ଅବଲମ୍ବନ ଯଦି ଆମେ ଠିକ ସେଇ ସମୟରେ ରାନ୍ଧୁଛୁ ଆମେ ଯଦି ଡ୍ରେସ୍ ପିନ୍ଧୁଛୁ ଡ୍ରେସ୍ର ଆମେ ଯଦି ସେଠାରେ ବସିବା ପାଇଁ ରାନ୍ଧିବା ଆମକୁ ଦେଖିବାକୁ ପଡ଼ିବ ନା ସେ ଯୋଉ ନିଆଁ ଜାଲିଛୁଁ ନିଆଁ ଆମ ପାଖକୁ ଆସୁଛି ବୋଇଲେ ଆମ ଦେହରେ କେମିତି ନ ଲାଗିବ ଆମ ଦେହରେ ଯଦି ନିଆଁ ଲାଗଯିବ ତାହେଲେ ଆମେ ପୋଡ଼ି ଯେଇପାରୁ ସେଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆମେ ଯଦି ନିଆଁରେ ରାନ୍ଧୁଚୁ ନିଆଁ ଯଦି ଆମ ତାପରେ ଆମେ ଦେଖିବା ସେଠାରେି କୌଣସି ଗ୍ୟାସ୍ ନଥିବ ଯେତେବେଲେ ଆମେ ନିଆଁରେ ରାନ୍ଧିବାସେ ପାଖରେ କୌଣସି ଗ୍ୟାସ୍ ନଥିବା କଥା ତାପରେ ଆମେ ଦିତୀୟ କଥା ହେଲା ଏହାକି ଯେ ଆମେ ଯେତେବେଲେ ରୋଷେଇ କରଛୁଁ ନିଆଁରେ ଆମକୁ ସେଇ ପାଖରେ ନଥିବା କଥା ଯେମିତି ଆମେ ଯଦି ନିଆଁରେ ଯଦି ସେତେବେଲେ ଆମେ ରୋଷେଇ କରୁଥିବା ଯଦି ସେଟାରେ କି ଥାଏ ଯଦି କିରୋସନି ଯଦି ସେଇ ଜାଗାରେ ପଡ଼ିଯାଏ ତାହେଲେ ଆମର ହିଁ ଆମେ ନିଜେ ସେଧାରେ ପୋଡ଼ି ହେଇଯିବା ସେଥିପାଇଁ ଆମକୁ ରୋଷେଇ କରିବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍